ଛଅ ଦୁଇ ଦୁଇହଜାର ଚବିଶି ଆଠ ଦୁଇ ଦୁଇହଜାର ଚବିଶି ପନ୍ଦର ଦୁଇ ଦୁଇହଜାର ଚବିଶି ସାତ ତିନି ଦୁଇହଜାର ଚବିଶି ପନ୍ଦର ତିନି ଦୁଇହଜାର ଚବିଶି